ନମସ୍କାର କୁହ

ହଁ ଆଉ

ହଁ ସବୁ ପ୍ରକାର ଗମେଣ୍ଟ୍ରେ ସବୁ ପ୍ରକାର ସୁବିଧା ମିଳି ହେବ

ସୁନିତା ସେଠୀ

ହଁ ଆଉ ସଂଧ୍ୟାରୁ ସାତଟାରୁ ଦଶଟା ଏଗାରଟା ପର୍ଯ୍ୟନ୍ତ

ଗମେଣ୍ଟ୍ରେ

କେଉଁଠିକି କହିଲେ ପ୍ରାଇଭେଟ୍ରେ

ହଁ ସବୁ ପ୍ରକାର ସୁବିଧା ମିଳିବ ଗମେଣ୍ଟ୍ରେ ଗମେଣ୍ଟ୍ରେ ବି ଦେଖାନ୍ତୁ ଗମେଣ୍ଟ୍ରେ ଗମେଣ୍ଟ୍ରେ ତ

ହଁ ହଁ ଆସନ୍ତୁ ହଁ ହଁ ହଁ ହଁ